ଆପଣଙ୍କ ଗାଁ ନାଁ କୁହନ୍ତୁ ଆଜ୍ଞା ମୁଁ କିଛି ସାହାଯ୍ୟ କରିବାକୁ ଚାଁହୁଥିଲି ଆପଣଙ୍କ ଗାଁ କୁ କିଛି ସାହାଯ୍ୟ କରିବାକୁ ସୁବିଧା ଯୋଗାଇବାକୁ ଚାହୁଁଥିଲି

ଆଜ୍ଞା ଆମର ଏସଏଚଜି ମାଧ୍ୟମରେ ଟ୍ରେନିଙ୍ଗ ଦିଆହେଉଛି ସବୁ ଗାଁ କୁ ସୁବିଧା ଯୋଗେଇ ଦିଆଯିବ ଚାନ୍ଦୁଆ ପଟ୍ଟଚିତ୍ର ସେତୁ ଚିତ୍ର ଏମିତି ସବୁ ବିଭିନ୍ନ ପ୍ରକାର ମହମବତୀ ଦିଆସିଲି ସପ ଏମିତି ସବୁ ତିଆରି ପାଇଁ କା ଦିଆଯାଉଛି ଆପଣମାନେ ଏସଏଚଜି ଗୃପଦ୍ୱାରା ଗୋଷ୍ଠୀ କରିକି ଉନ୍ନତି କରିପାରିବେ ଆଉ ରାସ୍ତା ତିଆରି କରିବାପାଇଁ କା କିଛି ଆମେମାନେ ଆପଣଙ୍କୁ ସାହାଯ୍ୟ କରିପାରିବୁ ଆପଣଙ୍କ ଗଛ ପତ୍ର କିଛି ଦରକାର ଯଦି ଏଗ୍ରିକଲଚର ଟ୍ରେନିଙ୍ଗରୁ ଆସିକି ନେଇପାରିବେ ପଦ୍ମପୁର ଅଫିସରେ ଆସିକି ନେଇପାରିବେ ବିଭିନ୍ନ ପ୍ରକାର ମଞ୍ଜି ଯେଉଁ ଟାଇମରେ ଯେଉଁ ବିହନ ଦରକାର ଚାରା ଧାନ ଯେକୌଣସି ସୁବିଧା ପାଇପାରିବେ ସେ ସୁବିଧା ସବୁ ଆପଣଙ୍କୁ ଯୋଗେଇ ଦିଆଯିବ ଲୋନ୍ ଲୋନ୍ ବି ସୁବିଧା ଦିଆଯାଉଛି ଲୋନ୍ ନିମିତ୍ତ୍ୱେ ବି ଆପଣ ସବୁ ସୁବିଧା କରିପାରିବେ ଫସଲ ପାଇଁକା ଫସଲ ପାଇଁକା ବିଭିନ୍ନ ପ୍ରକାର ପାୱାର ଟିଲର ଯନ୍ତ୍ରପାତି ବି ଦିଆହେଉଛି ବୈଜ୍ଞାନିକ ଉପାଦାନ ସବୁ ମିଳୁଛି ଆମେ ବି ମିଟିଙ୍ଗ ଡ଼କଉଛୁ ଗୋଟେ ଗୋଟେ ଆପଣମାନେ ଖୋର୍ଦ୍ଧା ଭୁବେନଶ୍ୱର ଆସିପାରି ଯାଇକି ଦେଖିକି ଜାଣିପାରିବେ ଜିନିଷ ଯନ୍ତ୍ର କେମିତି ଏମିତି କେଉଁ ଜିନିଷ ବ୍ୟବହାର ହେଉଛି ସବୁ ଜାଣିପାରିବେ ଆପଣଙ୍କୁ ମିଟିଙ୍ଗରେ ଡ଼କାହେବ କିଛି ଲୋନ୍ ମାଧ୍ୟମରେ ବି ମେସିନ୍ ଆପଣଙ୍କୁ ଯୋଗେଇ ଦିଆଯିବ ସବସିଡ଼ିଜ ଲୋନ୍ ନିହାତି ହେଲେ ଧର ଲକ୍ଷେ ଟଙ୍କାରେ ଗୋଟେ ଯନ୍ତ୍ର ପଡ଼ୁଛି ତମକୁ କୋଡ଼ିଏ ହଜାର ଟଙ୍କା ଛାଡ଼ ପଡ଼ିବ ତମେ ଗୋଟେ ଯନ୍ତ୍ର କିଣିକି ନେଇକି ଧର ପାୱାର ଟିଲର କିଣିବ ତମକୁ ଅଶି ହଜାର ଟଙ୍କାରେ ମିଳିବ କୋଡ଼ିଏ ହଜାର ଟଙ୍କା ଛାଡ଼ ଲକ୍ଷେ ଟଙ୍କା ପଡ଼ୁଛି ରେଟ୍ ତମକୁ କୋଡ଼ିଏ ହଜାର ଟଙ୍କା ଛାଡ଼ ପଡ଼ିବ ଅଶି ହଜାର ଟଙ୍କାରେ ତୁମେ କିଣିପାରିବ ସେହି ସୁବିଧାଟା ଆପଣ ଏସଏଚଜି ଗୃପରେ ଦିଆଯାଉଛି ମୁଢ଼ି ମେସିନ୍ ଦିଆଦେଉଛି ବଡ଼ି ମେସିନ୍ ଦିଆହେଉଛି ମସଲା ମେସିନ୍ ବି ଦିଆହେଉଛି ଆପଣ ଯେଉଁ ଜିନିଷ ଆଗ୍ରହରେ ତା ର ରେଜୁଲେସନ କରିକି ଅଫିସରେ ଦାଖଲ କଲେ ଆମେମାନେ ତୁମକୁ ସେ ସଂସ୍ଥାଟା ଯୋଗେଇ ପାରିବୁ ଲୋନ୍ ମାଧ୍ୟମରେ ବି ନେଇପାରିବେ ଆପଣ ଆସିଲେ ଆମ ଅଫିସ କି କେଉଁଦିନ କଥାବାର୍ତ୍ତା ହେଲେ ଆମେ ସେସବୁ ସୁବିଧା ବିଷୟରେ କଥାବାର୍ତ୍ତା ହେବୁ ଆପଣ ବି ଦେଖିକି ଗଲେ ଜାଣିବେ କେଉଁ ଜିନିଷ ଆପଣ ନେବାକୁ ଆଗ୍ରହ କି ସେହି ଜିନିଷଟା ଆପଣ ଅଫିସରେ ଦାଖଲ କରି ରେଜୁଲ୍ୟୁସନ ଲେଖିଲେ ଆମେ ଦେବୁ ଆଉ ସୁବିଧାଟା ଆପଣଙ୍କୁ ଯୋଗେଇବୁ ଆଉ ଆଜ୍ଞା ରଖୁଛି